ମୋର ବଡ଼ ଲକ୍ଷ୍ୟ ଅଛି ଯେ ମୁଁ ଗୋଟିଏ ସିଲେଇ ସେଣ୍ଟର ଖୋଲିବି ସିଲେଇ ସେଣ୍ଟର ଖୋଲିଲେ ବହୁତ ଗରିବ ପିଲାମାନଙ୍କୁ ଯେଉଁ ସିଲେଇ ଶିଖାଇବି ପିଲା ସିଲେଇ ଶିଖିବେ ତାଙ୍କର ଭବିଷ୍ୟତ ସେ ଦେଖିବେ ତା'ପରେ ମୁଁ ବର୍ତ୍ତମାନ ପାଇଁ ମୋତେ ମୋ' ପରିବାର ଚଳାଇବାକୁ କଷ୍ଟ ହେଉଛି କାହିଁକିନା ମୁଁ ଜଣଙ୍କ ପାଖରେ ଏବେ ସିଲେଇ ଶିଖୁଛି ସିଲେଇ ଶିଖିବା ଭିତରେ ସେ ପଇସା ପରିବାର ଚଳାଇବାକୁ ବହୁତ କଷ୍ଟ ହେଉଛି ସେଥିପାଇଁ ମୁଁ ମନେମନେ ସ୍ଥିର କରିଛି ଗୋଟିଏ ସିଲେଇ ସେଣ୍ଟର ଖୋଲିଲେ ସେଥିରେ ବିଭିନ୍ନ ପ୍ରକାର ମେସିନ ପକାଇବି ଯେଉଁ କାରିଗର ରଖିବି ବିଭିନ୍ନ ଯନ୍ତ୍ରପାତି ରଖିବି ଯେଉଁ ତାଙ୍କୁ ପିଲାମାନଙ୍କୁ ରଖିକରି ପିଲାମାନେ ଗରିବ ପିଲାମାନଙ୍କୁ ଶିକ୍ଷା ଦେବି ଗରିବ ପିଲାମାନେ ସିଲେଇ ଶିଖିବେ ସିଲେଇ ଶିଖିଲା ପରେ ସେମାନେ ଅନ୍ୟ ଆଡ଼େ ବି ସିଲେଇ ଶିଖି ବହୁତ ପଇସା ଇନକମ୍ କରିବେ ତା'ପରେ ମୋର ତାଙ୍କ ପରିବାର ସେ ଚଳାଇବେ ତା'ପରେ ମୋର ବି ପଇସା ମୋତେ ମୋର ବି ପଇସା ହେବ ଆଉ ମୋ' ପିଲା ବି ବହୁତ ଖୁସିରେ ରହିବେ ତା'ପରେ ମୁଁ ବି ମଣିଷ ମୋ' ପିଲାମାନେ ମଣିଷ ହୋଇଯିବେ ତା'ପରେ ମୁଁ ବି ଭଲରେ ରହିବି ଆପଣ ତା'ପରେ ପ୍ରେରଣା ପିଲାମାନେ ସିଲେଇ ଶିଖିବା ପରେ ପ୍ରେରଣା ପ୍ରେରଣା ଦେବେ